ଆମ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧିମାନଙ୍କର ସାମାଜିକ ଗଣମାଧ୍ୟମ ପତିନିଧିମାନଙ୍କୁ ନେଇକିରି ଆମ ଅଞ୍ଚଳର ଯେତିକି ନାଚ ଗୀତ ହେଉଛି କି କିମ୍ବା କୌଣସି ଇଏ ଚଳଚ୍ଚିତ୍ର ଆକାରରେ କେଉଁଟି ଗୋଟେ ଆମର ଏପଟ କଣ ଆଜିକାଲି ଡ୍ରାମାଗୁଡ଼ାକ ହେଉଛି ଆଜିକାଲି ନାଟକଗୁଡ଼ାକ ହେଉଛି ସେ ନାଟକଗୁଡ଼ାକ ଭଲ ଇଏ କରିକି ଯାଉଛନ୍ତି ସେମାନଙ୍କର ମାଧ୍ୟମରେ ହିଁ ଅନ୍ଲାଇନ୍ ଡ଼୍ୟାନ୍ସ ଟ୍ୟୁଟୋରିୱାଲ୍ଗୁଡ଼ାକ ଆମ ଅଞ୍ଚଳର ନାଚ ଗୀତକୁ ଆଉ ଆମ ଅଞ୍ଚଳର ନାଟକକୁ କି ଆମ ଅଞ୍ଚଳର ଯେକୌଣସି ଇଏ ଖୁସିର ପର୍ବପର୍ବାଣୀକୁ ନେଇକି ଗୋଟେ ଗୋଟେ ଚଳଚ୍ଚିତ୍ର ଆକାରରେ ବନେଇକି ଆମ ଅଞ୍ଚଳକୁ ଖ୍ୟାତନାମା ଭାବେ ପରିଚିତ କରି ରଖିବା ପାଇଁ ବୋଲି ଆମ ଅଞ୍ଚଳରେ ବହୁତ ପ୍ରୟାସ ଚାଲିଛି ଆଉ ଏଇ ପ୍ରୟାସଟା ବହୁତ ଭଲରେ ମଧ୍ୟ ଚାଲିଛି ତେଣୁକରି ଆମେ ବହୁତ ଖୁସିରେ ବି ଅଛୁ